ପୌରପାଳିକା ଏବଂ ପଞ୍ଚାୟତ ମୁଖ୍ୟତଃ ଗ୍ରାମର ଉନ୍ନତି କରଣରେ ସେମାନେ କାର୍ଯ୍ୟ କରନ୍ତି ଯେମିତି କି ରାସ୍ତା ଘାଟ ଶିକ୍ଷା ଏସବୁ କ୍ଷେତ୍ରରେ ସେମାନେ ପ୍ରାୟତଃ ଧ୍ୟାନ ଦିଅନ୍ତି